ହଁ ମାଛ ଧରିବା ପାଇଁ ବିଶେଷତଃ କାତ ଡଙ୍ଗା ବ୍ୟବହାର କରାଯାଏ ଯୋଉ ଡଙ୍ଗା କି ଆମର କେବଳ ନଦୀରେ ହିଁ ଚାଲେ ବଡ଼ ବଡ଼ ଡଙ୍ଗା ଧରି ଗଲେ ମାଛ ଲାଗିବନି ଯଦି ଆମେ ବନ୍ଧ କିମ୍ବା ନଦୀରେ ଧରୁଛୁ ତାହେଲେ ଆମକୁ କାଠର ଡଙ୍ଗା ଦରକାର ପଡ଼େ ଆଉ ଯଦି ଆମେ ସମୁଦ୍ରରେ ମାଛ ଧରିବାକୁ ଯାଉଛୁ ତ ଆମକୁ ବୋଟ୍ ବା ଯାହା ପ୍ଲାଷ୍ଟିକ ହେଉ କିମ୍ବା ଲୁହାର ଡଙ୍ଗା ଧରିବାକୁ ପଡ଼େ ପରସ୍ପରର ଡଙ୍ଗା ହେଉଛି ମାନେ ସେଇ ଡଙ୍ଗାଟା କାଠର ଥିବ ଏଇ ଡଙ୍ଗାଟା ପ୍ଲାଷ୍ଟିକର କିମ୍ବା ଲୁହାର ଥିବ ଆମେ ସମୁଦ୍ରକୁ ଯାଇକି ସମୁଦ୍ରର ଗଭୀରତା ମାପିକି ସେଇ ମେସିନ୍ ଯୋଉ ଡଙ୍ଗା ଥାଉଛି ସେଇ ଡଙ୍ଗାରେ ମାଛ ଧରା ହେଉଛି ଆଉ ରହିଲା କାତ ଡଙ୍ଗା କାତ ଡଙ୍ଗାରେ ଇଏ କରାହେଉଛି ନଦୀ କିମ୍ବା ଆମର ବନ୍ଧରେ ସେ ମାଛ ଧରା ହେଉଛି ମାଛ ଧରିବାର ଏହି ପ୍ରସ୍ତୁତି ହିଁ ଭିନ୍ନ ଭାବରେ କରିଥାଏ